ହାଲୋ କ୍ୟାବ୍ ଏଜେନ୍ସିରୁ ଡ୍ରାଇଭର ଭାଇ କହୁଥିଲେ କି ମୋର ଗୋଟିଏ କାର୍ ବୁକ୍ କରିବାର ଥିଲା ଗୋଟିଏ ଛୋଟ ଟ୍ରିପ୍ ପାଇଁ ଯିବାର ଥିଲା ମୋ ଫ୍ୟାମିଲିରୁ ମୁଁ ମନ୍ଦାକିନୀ ରାଉତ ମୋ ଫ୍ୟାମିଲିରୁ ତିନି ଚାରି ଜଣ ଯିବାର ଥିଲା ମୁଁ ଭୁବନର କାଳି ମନ୍ଦିର ପାଖରୁ ବିଶ୍ଵାଳ ସାହିରୁ କହୁଛି ସେଇଠି ଆସିକି ମାନେ ସେଇଠୁ ଭୁବନେଶ୍ଵରର ଚାରି ପାଞ୍ଚଟା ଜାଗା ଯେମିତିକି ଧଉଳି ପ୍ଲାନେଟୋରିୟମ୍ ଆଉ ଲିଙ୍ଗରାଜ ମନ୍ଦିର ଏସବୁ ବୁଲିବାର ଥିଲା ଆପଣ କେତେ କଣ କେମିତି ନଉଛନ୍ତି ଯଦି ଭୁବନରୁ ଆମେ ବାହାରିବା ଭୁବନେଶ୍ୱରକୁ ଯିବାର ହବ ତାହେଲେ ଏଇ ସବୁ ଜାଗା ବୁଲିବା ପାଇଁ ଆପଣ କେତେ ନଉଛନ୍ତି କ'ଣ ପାଞ୍ଚ ହଜାର ପାଞ୍ଚହଜାର କଣ ଏତେ ଏବେତ ଏଇ କିଛି ଦିନି ତଳେ ଚାରିହଜାର ପାଞ୍ଚ ଶହ ଥିଲା ଆପଣ ପାଞ୍ଚହଜାର କରିଦେଇଛନ୍ତି ନାଇଁ ନାଇଁ ପାଞ୍ଚ ହଜାର ତ ଅଧିକ ହୋଇଯାଉଛି ଆପଣ ଟିକେ କମ୍ କରନ୍ତୁ ଏମତି ଆଉ ଧରିଲେ ହବ ଆପଣତ ଆମକୁ ସବୁବେଳେ ନଉଛନ୍ତି ନା ଆଉ ଏତେ ଚିହ୍ନା ଥାଇକି ଆପଣ ଯଦି ମାନେ କିଛି ଆମ ପାଇଁ ନଥିବ ରିଲାକ୍ସ ନଥିବ ତ ହଉ ଆପଣ ଯଦି ପାଞ୍ଚ ହଜାର କହୁଛନ୍ତି ତାହେଲେ ଠିକ ଅଛି ତେଲ ରେଟ୍ ବଢିଛି ସବୁ ହଁ ମୁଁ ବୁଝୁଛି ତାହେଲେ ଚାରିହଜାର ସାତଶହ କି ଆଠଶହ ନେବେ ଆଉ ହଉ ଆଚ୍ଛା ଠିକ୍ ଅଛି ତାହେଲେ ଚାରି ହଜାର ସାତଶହ ନେବେ ଆମକୁ ପଚିଶ ତାରିଖ ଦିନ ସକାଳ ସାତଟା ବେଳୁ ବାହାରିବାର ଅଛି ଖରା ଦିନ ତ ସେଥିପାଇଁ ଶୀଘ୍ର ଯାଇକି ଶୀଘ୍ର ରାତି ନଅଟା ଦଶଟା ଭିତରେ ଫେରିବାର ଅଛି ଆପଣ ସେଇ ଅନୁସାରେ ଆସିକି ଠିକ୍ ଟାଇମରେ ପଚିଶ ତାରିଖ ଦିନ ସକାଳୁ ସାତଟାରେ ପହଁଞ୍ଚିଯିବେ ମୁଁ ମୁଁ ଆଉ ମୋ ଘରର ଯେଉଁ ପରିବାର ସଦସ୍ୟ ତିନି ଚାରି ଜଣ ସଦସ୍ୟ ଆମେ ମଧ୍ୟ ପ୍ରସ୍ତୁତ ଥିବୁ ଆଚ୍ଛା ହେଉ ଠିକ୍ ଅଛି ଆପଣ ଆସିବେ ହେଉ ରଖୁଛି